ହଁ ମୁଁ ବଡ଼ ଭୋଜି ରାନ୍ଧିବାକୁ ଯାଇଥିଲି ସେଇଠି ହଜାରରୁ ଦୁଇ ହଜାର ଲୋକଙ୍କ ପାଇଁ ସେଠାରେ ଖାଦ୍ୟର ନାମ ହେଉଛି ଭାତ ଡାଲି ଖଟା ଖିରୀ ମୁଢ଼ିଘାଣ୍ଟ ଚିକେନ ମଟନ ଚିଙ୍ଗୁଡ଼ି ଖିରି କରିଥିଲି ଲୋକ ଖାଇସାରି ବହୁତ ଖୁସିରେ ପ୍ରଶଂସା କଲେ ହଁ ଆହୁରି ମୋର ସେଇଠି ତିନୋଟି ଭୋଜି ଥିଲା ମୋର ସେଠିକି ଯାଇ ମୁଁ ରୋଷେଇ ଭୋଜି କରିଥିଲି